ଧାର୍ମିକ ଏବଂ ସାମାଜିକ ଇଭେଣ୍ଟଗୁଡ଼ିକ ମଧ୍ୟରେ ବିଶେଷଭାବରେ ଦୋଳପୂର୍ଣ୍ଣିମା ବହୁତ ସ୍ବତନ୍ତ୍ରସ୍ଥାନ ସୃଷ୍ଟି କରିଥାଏ ଦୋଳପୂର୍ଣ୍ଣିମାରେ ବିଶେଷକରି ଆମେମାନେ ଗାଁକୁ ଯାଇକି ସେଇଠି ଗୋବିନ୍ଦଙ୍କର ପୂଜା କରୁ ଏବଂ ଗୋବିନ୍ଦଙ୍କୁ ଦୋଳଗୋବିନ୍ଦଙ୍କୁ ସେଇଠି ଝୁଲଣରେ ରଖିକି ଓ ପ୍ରତି ଗାଁ ଗାଁ ବୁଲିକି ତାଙ୍କୁ ପୂଜା କରିଥାନ୍ତି ଲୋକମାନେ ଆଉ ଝୁଲଣରେ ରଖି ତାଙ୍କୁ ଗାଁ ପରିକ୍ରମା କରାଯାଇ ଥାଏ ଭୋଗ ହୋଇଥାଏ ଗୋବିନ୍ଦଙ୍କପାଖରେ ଏବଂ ସମସ୍ତେ ଏକାଠି ମିଶିକି ଏଇ ଦୋଳପୂର୍ଣ୍ଣିମାକୁ ବହୁତ ମଜା ସହିତ ପାଳନ କରିଥାନ୍ତି ତାସହ ବୋଇତ ବନ୍ଦାଣ ଏବଂ ରଥଯାତ୍ରା ମଧ୍ୟ ଏକ ସବୁଠୁ ଭଲ ଧାର୍ମିକ ଇଭେଣ୍ଟ ଯେଉଁଟାକି ଲୋକମାନେ ବହୁତ ମାନେ କ'ଣ ଉତ୍ସବ ଭଳିଆ ମନାନ୍ତି ଏବଂ ବହୁତ ଏନ୍ଜୟ କରନ୍ତି ବହୁତ ବହୁତ ଭଲ ପାଆନ୍ତି